ହ୍ୟାଲୋ ଆପଣ ଜଗନ୍ନାଥ ରେଷ୍ଟୁରାଣ୍ଟରୁ କହୁଥିଲେ ମୁଁ ସରସ୍ୱତୀ ପ୍ରଧାନ କହୁଥିଲି ଏ ପନ୍ଦରଦିନ ତଳେ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଗୋଟେ ପନିର୍ ପ୍ଳେଟ୍ ମାଗେଇଥିଲି ସେଇଟାକୁ ଆମ ପରିବାର ଲୋକ ମିଶିକି ଖାଇଲେ ଭାରି ଭଲ ଲାଗିଲା ସେଥିପାଇଁକା ମୁଁ କହୁଥିଲି କ'ଣ କି ଆପଣ ଆଜି ତିନି ପ୍ଲେଟ୍ ପନିର୍ ମୋର ଅର୍ଡ଼ର ଅଛି ଆପଣ ତିନି ପ୍ଲେଟ୍ ପନିର୍ ମୋର ଘର ଠିକଣାରେ ଟିକିଏ ପହଞ୍ଚାଇଦେଲେ ଭଲ ହୁଆନ୍ତା ମୁଁ ଆପଣ ପହଞ୍ଚାଇଦେଲା ପରେ ଆପଣଙ୍କୁ ପେମେଣ୍ଟ କରିଦେବି